ଆଜିକାଲି ଖୁଚୁରା ବ୍ୟବସାୟୀଙ୍କର ସଂଖ୍ୟା ଧିରେ ଧିରେ ସମାଜରୁ ଲୋପ୍ ହୋଇଯାଉଛି କାରଣ ସହର ଅଞ୍ଚଳରେ ଖୁଚୁରା ବ୍ୟବସାୟୀର ବ୍ୟବସ୍ଥା ନାହିଁ ସେମାନେ ମଧ୍ୟ ଅନ୍ଲାଇନ୍ ସପିଙ୍ଗ୍ ଦ୍ଵାରା ଘରେ ବସି ନିଜର ଆବଶ୍ୟକ ସାମଗ୍ରୀ ବା ଆବଶ୍ୟକ ଜିନିଷକୁ ଖୁବ୍ ସହଜରେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଘରେ ବସି ପାଇପାରୁଛନ୍ତି ଯାହାକି ତାଙ୍କୁ ସୁବିଧା ହେଉଅଛି ଏବଂ ଖୁଚୁରା ଦୋକାନୀମାନେ ଗାଁ'ରେ ବସି ନିଜର ବ୍ୟବସାୟକୁ ବଢାଇବା ପାଇଁ ସେମାନେ ଦୋକାନ ଖୋଲି ରହିଥାନ୍ତି ଏବଂ ଅନ୍ଲାଇନ୍ ସପିଙ୍ଗ୍ ଦ୍ଵାରା ଆଉ ଖୁଚୁରା ବ୍ୟବସାୟୀ ଦ୍ୱାରା ଯେତିକି ଭଲ ସେତିକି ମଧ୍ୟ ଖରାପ୍ କାରଣ ଅନଲାଇନ୍ ସପିଙ୍ଗ୍ କରିବାଦ୍ୱାରା ସେ ଯେଉଁ ଖରାପ୍ ଜିନିଷ କିମ୍ବା ଭଲ ଜିନିଷ ଦେଲେ ମଧ୍ୟ ତା'କୁ ଆମେ ରଖିବାପାଇଁ ବାଧ୍ୟ କିନ୍ତୁ ଖୁଚୁରା ଦୋକାନୀମାନଙ୍କରେ ନିଜେ ଦେଖିକି ଆମେ ଭଲ ଜିନିଷକୁ ଆଣିଥାଉ ଖରାପ୍ ଜିନିଷ କେବେ ଆଣି ନଥାଉ ସେଥିପାଇଁ ଏହା ଯେତିକି ଭଲ ସେତିକି ମଧ୍ୟ ଖରାପ୍ ହୋଇଥାଏ